ହ୍ୟାଲୋ କିଏ ସୁମନ୍ତ ଭାଇ କହୁଛନ୍ତି ହଁ ମୁଁ ରୁପିନା କହୁଥିଲି ଭାଇ ଆକଚୁଲି ମୁଁ ଏହିଠିକା ଯାଗାରେ ନୁଆ ତ ସେହିଥିପାଇଁ ଫୋନ କରିଥିଲି ମୁଁ ଆଜି ରାତି ଏଗାରଟା ବେଳେ ଦୀକ୍ଷିତ ବସ୍ରେ ଟିକେଟ କରିଦେଇଛି ଭୁବନେଶ୍ୱର ଯିବା ପାଇଁ କି ହେଲେ ଏତେ ରାତିରେ ତ ମୁଁ ଏକୁଟିଆ ସେଠିକି ଯାଇପାରିବିନି ଆଗରୁ ଯାଇକି ବି ସେଠି ଏତେ ଟାଇମ୍ ରହିପାରିବିନି ତେଣୁ କରି ତୁମେ ଗୋଟିଏ ଅଟୋଟେ ଦେଖିଦିଅନ୍ତେ ହେଲେ ଭଲ ହୁଅନ୍ତା ହଁ ସେହି ଅଟୋଟା ଆସିଲେ ରାତି ଦଶଟା ତିରିଶରେ ଆସିକି ମୋତେ ପିକଅପ୍ କରିକିନା ଫୁଲବାଣୀ ବସ୍ଷ୍ଟାଣ୍ଡରେ ନେଇକି ଛାଡ଼ିଦେଲେ ମୁଁ ବସ୍ରେ ପଳାନ୍ତି ହଁ ସେ ରାତି ଦଶଟା ସାଢ଼େ ଦଶଟା ଭିତରେ ଆସନ୍ତ ଆଉ ମୋତେ ଏହି ଆମର ପ୍ରକୃତି ବିହାର ଛକରୁ ସେ ମୋତେ ପିକଅପ୍ କରିକିନା ବସ୍ଷ୍ଟାଣ୍ଡ ନେଇକି ଯିବେ ରାତିରେ ଅଟୋ ମିଳିବତ ହଁ ଭଲ କଥା ମିଳିଲେ ଏଠି ଆପଣ ଟିକେ କଲ୍ କରିକି କହିଦେଇଥାନ୍ତୁ ଆଉ ସେ ପ୍ରକୃତି ବିହାର ଛକ ଆସିକିନା ମୋତେ ପିକଅପ୍ କରନ୍ତୁ ଆଉ ନେଇକିନା ବସ୍ଷ୍ଟାଣ୍ଡରେ ଛାଡ଼ିଦେବେ ହଁ ସେ ଯେତିକି ପଇସା କହୁଛନ୍ତି ମୁଁ ସେତିକି ପଇସା ଦେଇ ଦେବି ଠିକ ଅଛି